ଆମର୍ ବରଗଡ଼ ଜିଲ୍ଲାର ବି ଜେ ଡ଼ି ସରକାର୍ ଯେନ୍ ଅଛନ୍ ସେମାନେ ହେଲେ ଦେବେଶ୍ ଆଚାର୍ଯ୍ୟ ଆଉ ବିଜେପିର ଯେନ୍ ଅଛନ୍ ଅଶ୍ଵିନୀ ଷଡ଼ଙ୍ଗୀ

ତ ଯେନ୍ ଭୋଟ୍ ହେସି ଆମେଲ୍ ଭୋଟ ଯେନ୍ ହେସି ସେ ଏମ୍ ଏଲ୍ ଏ ଭୋଟ ଥି ଆମର୍ ବି ଜେ ଡ଼ି ସରକାର୍ ତା'ର୍ ମାନେ ବରଗଡ଼ ଜିଲ୍ଲାରେ ସେ ବିଜୟୀ ହେଇଛନ୍ ଜିତିଛନ୍ ସେ ଆରୁ ବି ଜେ ପି ସରକାର୍ ଯେନ୍ ଅଛନ୍ ସେ ପାଞ୍ଚଟା ଭୋଟ୍ ଥି ହାରି ଯାଇଛନ୍ ବରଗଡ଼ ଜିଲ୍ଲାର ବହୁଟେ ତା ମାନେ କାମ୍ ଥି ବି ଜେ ଡ଼ି ସରକାର୍ ଯିଏ କି ଦେବେଶ୍ ଆଚାର୍ଯ୍ୟ ଅଛନ୍ ଏମ୍ ଏଲ୍ ଏ ସେ ବହୁଟେ କାମ୍ ତା'ର୍ ମାନେ କରୁଛନ୍ ଲୋକର ମାନଙ୍କର୍ ବହୁଟେ ପେନସନ୍ ଯୋଜନା କେ ବଢ଼େଇଛନ୍ ରାସନ୍ କାର୍ଡ଼ରେ ବିଲ୍ ତା'ର୍ ମାନେ ବହୁ ବଢ଼ିଆ ସେ କାମ୍ କରି ଆସିଛନ୍ ଆଉ ଯେତେବେଲେ ତା'ର୍ ମାନେ ହଉଛେ ଲୋକର ଅସୁବିଧା ସୁବିଧା ବରଗଡ଼ ଜିଲ୍ଲାରେ ସିଏ ତା'ର୍ ମାନେ ସବୁବେଲେ ଆଘୁଆ ଆସିକିରି କାମ୍ କେ କରି ଆସିଛନ୍ ବରଗଡ଼ ଜିଲ୍ଲାରେ ଯେନ୍ ତହସିଲଦାର୍ ଅଛନ୍ ସିଏ ସବୁବେଲେ ଟିକେ ପଛରେ ଅଛି ବରଗଡ଼ ଜିଲ୍ଲାଟା ତହସିଲଦାର୍ ଥି ତ ସେମାନଙ୍କୁ ଟିକେ ଆଗାଡ଼ କେ ଆସିବାର୍ ବହୁତ ଜରୁରୀ ଏ ଆଉ ସେଇ କାମ୍ଟା ତା'ର୍ ମାନେ ଯେତେ ଜଲ୍ଦି ହେଇ ପାର୍ବା ବରଗଡ଼ ଜିଲ୍ଲାରେ ସେଟା ହେତେ ଭଲ୍ ହେବା ଆଉ ବରଗଡ଼ ଜିଲ୍ଲା ଉନ୍ନତ୍ତି ଆଡ଼କେ ଗତି କର୍ବା